ଦେଶରେ ଓଡ଼ିଆ ଭାଷା ଅପେକ୍ଷା ଇଂରାଜୀ ଓ ହିନ୍ଦୀ ଶବ୍ଦ ଅଧିକ ମାତ୍ରାରେ ବ୍ୟବହାର କରିବାକୁ ଲାଗିଛନ୍ତି କାରଣ ଏହା ହେଉଛି ମସ୍ତି ଶିକ୍ଷିତ ଏବଂ ଡିଜିଟାଲ୍ ସମୟରେ ଅଧିକ ମାତ୍ରାରେ ଧ୍ୟାନ ଦେଉଛନ୍ତି ଏହା ଧ୍ୟାନ ଦେବା ଦ୍ୱାରା

ଯୁଗ ପରେ ଯୁଗ କିମ୍ବା ପରିବର୍ତ୍ତନ ହେବାରେ ଲାଗିଛି ଯେଉଁ ଆମ ଓଡ଼ିଆ ଭାଷା ଲୁପ୍ତ ହେବାରେ ଲାଗିଛି କିନ୍ତୁ ଇଂରାଜୀ ଓ ହିନ୍ଦୀ ଶବ୍ଦ ବ୍ୟବହାର ହେବାରେ ଅଧିକ ମାତ୍ରାରେ ପଡ଼ିବାରରେ ରହିଛି କିନ୍ତୁ ଏହି ଇଂରାଜୀ ଓ ହିନ୍ଦୀ ଶବ୍ଦ ବ୍ୟବହାର ହେବା ଦ୍ୱାରା ଆମ ଏହି ଓଡ଼ିଆ ଭାଷା ଲୁପ୍ତ ଭାବରେ ରହିଛିି କାରଣ ଏହା ହେଉଛି କି ସମସ୍ତେ ଇଂରାଜୀ ଓ ହିନ୍ଦୀ ଶବ୍ଦ ବ୍ୟବହାର କରିବାକୁ ଲାଗୁଛନ୍ତି ସମୟ କ୍ରମେ ଦେଖିବାକୁ ଗଲେ ଓଡ଼ିଆ ଭାଷାରେ ସମସ୍ତେ ଜାଣିପାରୁନାହାନ୍ତି କେବଳ ଓଡ଼ିଆ ଓଡ଼ିଶାବାସୀ ଜାଣିବାକୁ ଥାନ୍ତି କିନ୍ତୁ ବାହାର ରାଜ୍ୟକୁ ଗଲେ ଏହି ଓଡ଼ିଆ ଭାଷା ବ୍ୟବହାର କମ୍ ପରିମାଣରେ ହତ କମ୍ ପରିମାଣରେ ହୋଇ ହେବାକୁ ଅସୁବିଧା ଏବଂ ନ ହୋଇଥାଇବି ବେଶି ପରିମାଣରେ ଇଂରାଜୀ ଓ ହିନ୍ଦୀ ଶବ୍ଦ ଅଧିକ ମାତ୍ର ବ୍ୟବହାର ହୋଇଥାଏ ଏହା ବ୍ୟବହାର ହେବା ଦ୍ୱାରା ସମସ୍ତେ ଜାଣିପାରନ୍ତି କିନ୍ତୁ ପ୍ରତ୍ୟେକ ସମୟରେ ଇଂରାଜୀ ଓ ହିନ୍ଦୀ ଶବ୍ଦ ପ୍ରବଳ ମାତ୍ରାରେ ବ୍ୟବହାର କରିଥାନ୍ତି ଏବଂ ବର୍ତ୍ତମାନ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ମୋବାଇଲ୍ଗୁଡ଼ିକ ଦେଖିବା ଦ୍ୱାରା ଇଂରାଜୀ ଶବ୍ଦ ଜାଣିଥାନ୍ତି ଛୋଟରୁ ବଡ଼ ପର୍ଯ୍ୟନ୍ତ କହିବାକୁ ଗଲେ ଏହି ଇଂରାଜୀ ଶବ୍ଦ ଅଧମତାର ହୋଇଥାଏ ପ୍ରତ୍ୟେକ ପରୀକ୍ଷାରେ ମଧ୍ୟ ଇଂରାଜୀ ଇଂରାଜୀର କୋଶ୍ଚିନ୍ କିମ୍ବା ପ୍ରଶ୍ନ ଆସିଥାଏ ଏହା ଆସିବା ଦ୍ୱାରା ସମସ୍ତେ ଇଂରାଜୀ କିମ୍ବା ହିନ୍ଦୀ ପଢ଼ିବାକୁ ଲାଗିଥାନ୍ତି କିନ୍ତୁ ଆମ ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷା ପଢ଼ିବାକୁ ଓଡ଼ିଶା ଭାଷୀ ଅନେକ ମାତ୍ରାରେ ଚାହିଁଥାନ୍ତି ଏବଂ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତି ଏହା ପସନ୍ଦ କରିବା ଦ୍ୱାରା ସେମାନେ ଓଡ଼ିଆ ପଢ଼ିବା ଦ୍ୱାରା ଓଡ଼ିଆର ଭାଷାର ମୂଲ୍ୟ ଜାଣିଥାନ୍ତି କିମ୍ବା ସେହି ତାଙ୍କର ଭାଷାକୁ ଠିକ୍ ସମୟରେ ଉପଯୁକ୍ତ କରି ଅନେକ ଗୁଡ଼ିଏ ସୁବିଧା ସୁଯୋଗ ପାଇଥାନ୍ତି ଓଡ଼ିଆ ଭାଷା ଏପରିିକି ଭାଷା ଏକ ଅଟେ ଯାହାକୁ ଆମେ ଠିକ୍ ଭାବରେ ବ୍ୟବହାର କରିବା କିମ୍ବା ଆମ ଓଡ଼ିଆ ମାନ୍ୟତା ଦେବା ସରକାର ଉଚିତ୍ ଓଡ଼ିଆ ଭାଷା ବର୍ତ୍ତମାନ ସମୟରେ କମ୍ ପରିମାଣରେ ବ୍ୟବହାର ହେଉଛି କିନ୍ତୁ ଇଂରାଜୀ ଓ ହିନ୍ଦୀ ଶବ୍ଦ ଅଧିକ ପରିମାଣରେ ବ୍ୟବହାର ହେଉଛି ଏହା ବ୍ୟବହାର ହେବା ଦ୍ୱାରା ଛୋଟରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ଲୋକ ଇଂରାଜୀ ଓ ହିନ୍ଦୀ ଶବ୍ଦ ବ୍ୟବହାର କରିଛନ୍ତି ସତୁରୀ ପର୍ସେଣ୍ଟ ଲୋକ କିନ୍ତୁ ତିରିଶ ପର୍ସେଣ୍ଟ ପର୍ସେଣ୍ଟ ଲୋକ ପ୍ରତିଶତ ଓଡ଼ିଆ ଭାଷା ବ୍ୟବହାର କରନ୍ତି ଏହା ସମସ୍ତେ ପରବର୍ତ୍ତୀ ପରର୍ବର୍ତ୍ତୀ ଅପେକ୍ଷା ବର୍ତ୍ତମାନ ସମୟରେ ପୁରୁଷ ନାରୀ କିମ୍ବା ବ୍ୟକ୍ତିମାନେ ଅଧିକ ମାତ୍ରାରେ ଇଂରାଜୀ ଶବ୍ଦ ବ୍ୟବହାର କରନ୍ତି ଓ କିମ୍ବା ହିନ୍ଦୀ ଶବ୍ଦ